କୃଷକମାନେ ବିଭିନ୍ନ ପ୍ରକାରର ପଶୁକୁ ଯେମିତିକି ଗାଈକୁ ସାହାଣୀ ଟିକା ଦେଇଥାନ୍ତି ତା ତାର ଫାଟୁଆ ରୋଗ ହବା ଆଗରୁ ଫାଟୁଆ ରୋଗ ହବା ଦ୍ଵାରା ତାକୁ ଜଣକୁ ହେଲେ ତ ସେଇଠି ଆଉ ଯେତେଟା ଗାଈ ଥିବେ ତାଙ୍କୁ ବି ଆଫେକ୍ଟେଡ୍ ହେବେ ସେଇ ରୋଗରୁ ଆଉ ସେ ରୋଗରୁ ଯେହେତୁ ସେମାନେ ଆଫେକ୍ଟେଡ୍ ହୁଅନ୍ତି ତ ସେମାନେ ବହୁତ ପ୍ରକାରର ଏମିତି ଅନାନ୍ୟ ରୋଗ ଯେଉଁଥିରେକି ସଫର କରନ୍ତି ଓ ତା' ଦ୍ଵାରା ମରିବି ଯାଆନ୍ତି ବହୁତ ଗାଈ ଗୁଡ଼ା ଓ ଗାଈ ଗୁଡ଼ା ତେଣୁ ଆଗରୁ ସେମାନେ ସଚେତନ ହବାପାଇଁ ତାକୁ ଦେଇ ଦିଅନ୍ତି ଗା ଗାଈ ମାନଙ୍କୁ ଓ ଯେମିତି କୁକୁଡ଼ା ମାନଙ୍କୁ ବାର୍ଡ଼ଫ୍ଲୁ ହେଲେ ମାନେ ଗୋଟେ କୁକୁଡ଼ାକୁ ହେଲା ମାନେ ସେ ଭାଟିରେ ଯେତେଟା କୁକୁଡ଼ା ଥିବେ ସମସ୍ତଙ୍କୁ ବାର୍ଡ଼ଫ୍ଲୁ ହବାଟା ସୁନିଶ୍ଚିତ ଆ ବାର୍ଡ଼ଫ୍ଲୁ ହବା ଦ୍ଵାରା ଲୋକମାନେ ବି ଯେଉଁମାନେ ଖାଉଛନ୍ତି ଲୋକମାନଙ୍କୁ ବି ଆଫେକ୍ଟ କରୁଛି ସେଇ ଜିନିଷ ଆଜିକାଲି ଆଜିକାଲି ଯେ ଯେମିତି କେମିକାଲ ଜିନିଷ ସବୁ ମିଶୁଛି ଓ ତାକୁ ଲୋକମାନଙ୍କ ଦ୍ଵାରା ଯେମିତି ତାକୁ ପ୍ରଭାବ କରୁଛନ୍ତି କେମିକାଲ ଜିନିଷକୁ ତାକୁ ସେଇ ଜିନିଷଟା ଭାରି ଖରାପ ଖରାପ ଆଜିକା ଡେଟ୍ରେ ହେଲାଣି ଓ ତାକୁ ଲୋକମାନେ ତା' ଭିତରେ ପୁଣି ତାକୁ ବାର୍ଡ଼ଫ୍ଲୁ କରିକି ତାକୁ ଖାଇବାକୁ ଦଉଛନ୍ତି ବହୁତ ଲୋକଙ୍କୁ ବାହାର ଲୋକଙ୍କୁ ଯାହାଦ୍ଵାରାକି ଲୋକମାନେ ବହୁତ ଆଫେକ୍ଟ ହଉଛନ୍ତି ବାର୍ଡ଼ଫ୍ଲୁ ଦ୍ଵାରା ଓ ତା' ଓ ଏମିତି ବିଭିନ୍ନ ପଶୁ ଅଛନ୍ତି ଯେଉଁମାନେକି ବିଭିନ୍ନ ବିଭିନ୍ନ ରୋଗରେ ଏମିତି ସଫର ହଉଛନ୍ତି ଯେମିତିକି ଘୁଷୁରୀ ମାନେବି ସ୍ୱାଇନ୍ଫ୍ଲୁରେ ସଫର୍ ହଉଛନ୍ତି ଯାହା ଆଉ ଘୁଷୁରୀ ଘୁଷୁରୀ ମାଂସ ବି ଆଜିକା ଡେଟ୍ରେ ବହୁତ ଜାଗାରେ ଖାଉଛନ୍ତି ଆଉ ସେ ଘୁଷୁରୀ ମାଂସ ଦ୍ଵାରା ଲୋକମାନେ ବହୁତ ପ୍ରକାର ଆଫେକ୍ଟ ହଉଛନ୍ତି ଓ ଓ ଏଇ ଆଫେକ୍ଟ ହବା ଦ୍ଵାରା ଏମିତିବି କିଛି ନାଇଁ ଯେଉଁଟାକି ବଞ୍ଚିପାରିବ ତା' ତା'ଦ୍ଵାରା ଗୋଟେ ପଶୁଠାରୁ ହେଲା ମାନେ ତୁମେ ତା' ଦେହରେ ତୁମକୁ ହବ ଯଦି ପଶୁଠାରୁ ତାହେଲେ ତୁମେ ବଞ୍ଚିବାଟା ବହୁତ କଷ୍ଟକର ହେଇଯିବ ଏଇଟା ଡକ୍ଟରମାନେ ବି ବହୁତ ଜାଗାରେ କହିଛନ୍ତି ତ ତେଣୁ ଆମେ ଆଗରୁ ଏଇସବୁ ଜିନିଷକୁ ସଚେତନ କରିବାଟା ଟିକା ଦେଇ ଓ ତାକୁ ବା ଯେଉଁ ଇଞ୍ଜେକସନ୍ ହେରିକା ଯେତେସବୁ ବାହାରୁଛି ଆଜିକା ଡେଟ୍ରେ ତାକୁ ଆମେ ଦେଇକି ଲୋକଙ୍କୁ ସଚେତନ ପଶୁକୁ ସଚେତନ କରିବା ଦରକାର ଓ ଲୋକଙ୍କୁ ମଧ୍ୟ ସଚେତନ ହବା ଦରକାର ଆଦ୍ୱାରା